ଓଡ଼ିଶାରେ ଘରୋଇ ଶିକ୍ଷା କଥା କହିଲେ ସାରା ଓଡ଼ିଶାଟାରେ ଛତୁ ଫୁଟିଲା ଭଳିଆ କନଭେଣ୍ଟ ସ୍କୁଲ୍ମାନ ଆସୁଛି ନୂଆ ନୂଆ ସ୍କୁଲ୍ ସବୁ ଗଢ଼ି ଉଠିଛି ଶିକ୍ଷା କ୍ଷେତ୍ରରେ ଯାହାର ଧାରଣା ନାହିଁ ପଇସା ଅଛି ସେ ଲୋକ କ'ଣ କରୁଛି ନା ବ୍ୟବସାୟ କରିବା ଉଦ୍ଦେଶ୍ୟରେ ଗୋଟେ ସ୍କୁଲ୍ ଖୋଲି ଦେଉଛି ସେ ସ୍କୁଲରେ ଛୁଆ ପଢ଼ିବ ସେଇ ସ୍କୁଲରେ ଛୁଆର ଡ୍ରେସ୍ ମିଳିବ ଚପଲ ବା ଜୋତା ମିଳିବ ସେଇଠୁ ବହି କିଣିବ ସେଇଠୁ ଖାତା କିଣିବ ସେ ଯେଉଁ ଖାତା ବିକା ଡ୍ରେସ୍ ବିକା ଇଏ ସିଏ ଲାଭ ନବ ସେଠି ଯେଉଁ ଶିକ୍ଷକ ଶିକ୍ଷିକାମାନେ ଅଛନ୍ତି ସେମାନଙ୍କର ନାଁ ତାଲିମ ନେଇଛନ୍ତି ନା କେଉଁଠି ପଢ଼େଇବାର ଅଭିଜ୍ଞତା ଅଛି ସମ୍ପୂର୍ଣ୍ଣ ନୂଆ ପିଲା ସେମାନେ ଯାଇକି ସେଇ ଜାଗାରେ ପାଠ ପଢ଼େଇବେ ଟଙ୍କା ଦରମା କଥା ନ କହିବା ଭଲ କେତେ କ'ଣ ଦରମା ପାଉଛନ୍ତି ସେ କଥା ଆମର କହିବାର କିଛି ଆବଶ୍ୟକତା ନାହିଁ କଥା ହେଉଛି ଏଇ ଘରୋଇ ସ୍କୁଲ୍ ଆସିଲା କେଉଁଠୁ ପାଶ୍ଚାତ୍ୟ ଦେଶମାନଙ୍କରେ ମା' ବାପା ଏମାନେ ସମସ୍ତେ ସରକାରୀ ବିଭିନ୍ନ କ୍ଷେତ୍ରରେ ଚାକିରି କରୁଛନ୍ତି ପିଲା ସମ୍ଭାଳିବା ପାଇଁ ତାଙ୍କ ପାଖରେ ସମୟ ନାହିଁ ତେଣୁ ସେମାନେ କ'ଣ କରିବେ ନା ଗୋଟେ କନଭେଣ୍ଟ ସ୍କୁଲ ପିଲା ଛୁଆ ସମ୍ଭାଳିବାକୁ ଅଛନ୍ତି ସେଠି ସେମାନେ ସମ୍ଭାଳିବେ ଇଏ କେବଳ ମାସକୁ ମାସ ଯାଇକି ପଇସା ଦେଇଦେବେ ସେଇଠି ସେମାନେ ପାଠ ପଢ଼ୁଛନ୍ତି ମୋର କହିବାର କଥା ହେଉଛି ଆମ ଦେଶରେ ଗୁରୁକୂଳ ମାନ ଥିଲା ସେ ଗୁରୁକୂଳରେ ପିଲା ପଢ଼ୁଥିଲେ ବିଭିନ୍ନ ଶିକ୍ଷା ଗ୍ରହଣ କରୁଥିଲେ ଗୁରୁକୂଳରୁ ଆସି ରାଜା ହବାର ଇତିହାସ ଅଛି ଗୁରୁକୂଳରେ ପାଠ ପଢ଼ି ରାଜା ହବାର ଇତିହାସ ଅଛି ଆମ ଭାରତରେ ଏମିତି ବିିତି ଜଣେ ଜଣେ ଶିକ୍ଷକ ଗୁରୁ ଅଛନ୍ତି ବା ଗୁରୁ ଥିଲେ ତାଙ୍କର ଜଣେ ଜଣେ ଶିକ୍ଷା ଥିଲେ ସେମାନେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରନ୍ତି ଗୁରୁ ଶିକ୍ଷା ପାଇଁ ଶିଷ୍ୟ ତାଙ୍କର ଯେଉଁ ଶ ଶିଷ୍ୟ ସେ କ'ଣ କରିଛି ନା ତାର ଯେଉଁ ଗୁରୁ ଦକ୍ଷିଣା ପାଇଁ ନଚିକେତା କଥା କୁହନ୍ତୁ କି ନହେଲେ ଆମର ଶବର ପିଲା ଯିଏ ଥିଲା ତାଙ୍କ କଥା କୁହନ୍ତୁ ଜଣେ ରାତିସାରା ପାଇଁ ନାଳ ଗୁରୁଙ୍କ ଆଦେଶରେ ନାଳ ଆଗରେ ଶୋଇ ଶୋଇ ଗୁରୁଙ୍କ ଆଦେଶ ମାନିଥିଲା ବେଳେ ଆଉ ଜଣେ କ'ଣ କରିଥିଲେ ନା ନିଜର ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିକୁ କାଟି ଦାନ ଦେଇଥିଲେ